ମୁଁ ଯେତବେଳେ ଛୋଟ ପିଲା ଥିଲି ଅଷ୍ଟମ ନବମ ଟାଇମ୍ ରେ ତ ସେତବେଳେ ଖେଳ କ୍ରିକେଟ୍ ଖେଳେ ମୁଁ ବହୁତ କ୍ରିକେଟ୍ ଖେଳେ ତ ସେତେବେଳେ ମୁଁ ଗୋଟେଥର ଆମେ ସମସ୍ତେ ସାଙ୍ଗମାନେ ଗୋଟେ ଟିମ୍ କରିକି ଆମେ ଯାଇଥିଲୁ ପୁରୀ ଖେଳିବା ପାଇଁ ପୁରୀ ଜିଲ୍ଲା ସ୍କୁଲ୍ ଯାଇଥିଲୁ ଖେଳିବା ପାଇଁ ସେଠି ସେଠି ବହୁତ ଭଲ ଭଲ ଟିମ୍ ଆସିଥିଲା ଯୋଉଠିକି ଆମେ ଭାବିଥିଲୁ କି ହଁ ଆମେ କେବେ ଜିତି ପାରିବୁନି କିନ୍ତୁ ସେଠି ଦେଖିବାକୁ ଗଲେ ଆମେ ସେଠି ରନର୍ସ ଅଫ୍ ବହୁତ ଭଲ ଏକ୍ସପିରିଏନ୍ସ ସେଠି ଆମେ ପାଇଥିଲୁ ଯେ ସମସ୍ତେ ସାଙ୍ଗ ହେଇକି ଭଲ ଯୋଗଦାନ ଦେଇକି ଖେଳିଥିଲୁ ଏବଂ ସେଠି ଚମ୍ପିୟାନ୍ ହେଇପାରିଲୁନି ସତ କିନ୍ତୁ ବହୁତ ଭଲ ଖେଳିଥିଲୁ କି ଆମେ କେବେ ଭାବିନଥିଲୁ ଆମେ ଭାବିଥିଲୁ ସବୁଠାରୁ ଲୁଜ୍ ଟିମ୍ ଆମେ ଦେଖିଲାବେଳକୁ ଆମେ ସେଠି ସମସ୍ତଙ୍କୁ ହରେଇ ହରେଇ ଆମେ ଜିତିଥିଲୁ ତ ସେଇଟା ଆମର ସବୁଠୁ ଭଲ ମେମୋରୀ ଯୋଉଟାକି ମୁଁ କେବେ ଭୁଲିପାରିବିନି